ମୁଁ ତିଆରି କରିବା ଜଳଖିଆ ହେଉଛି ମ୍ୟାଗି ମୁଁ ସବୁଦିନ ସକାଳେ ନିଜ ଘରେ ଲୋକମାନଙ୍କୁ ପାଇଁ ମ୍ୟାଗି ତିଆରି କରୁଛି ମ୍ୟାଗି ତିଆରି କରିବାର ପ୍ରକ୍ରିୟା ହେଉଛି ପ୍ରଥମେ ଆମକୁ ପାଣିରେ ମ୍ୟାଗିକୁ ଭଲ ଭାବରେ ସିଝେଇବାକୁ ପଡ଼ିବ ଯେମିତି ମ୍ୟାଗି ବେଶୀ ସିଝା ହେଉ ନଯାଉ ଦ୍ୱିତୀୟତଃ ଆମକୁ ଗୋଟିଏ ପିଆଜକୁ ଭଲ ଭାବରେ ଧୋଇ କାଟିବାକୁ ପଡ଼ିବ ତାହା ସହିତ କିଛି କଞ୍ଚାମରିଚ ମଧ୍ୟ କାଟିବାକୁ ପଡ଼ିବ ତା'ପରେ ଗୋଟିଏ ପାତ୍ରକୁ ଚୁଲି ଉପରେ ଜଳେଇ ଗରମ କରି ତାକୁ ପଡ଼ିବ ତାକୁ ପରେ କିଛି ମାତ୍ରାରେ ତେଲ ଦେଇ ଗରମ କରିବାକୁ ପଡ଼ିବ ଏବଂ କଟା ହେଉ ଥିବା ପିଆଜ ଲଙ୍କାକୁ ତେଲରେ ଦେଇ ଭଲ ଭାବରେ ଭାଜି ମ୍ୟାଗିକୁ ତାହା ସହିତ ଦେଇ ଭାଜିବାକୁ ପଡ଼ିବ ଏବଂ କିଛି ପରିମାଣ ଅନୁଯାୟୀ ଲୁଣ ହଳଦୀ ମରିଚ ଗୁଣ୍ଡ ଏବଂ ମ୍ୟାଗି ମସଲା କିଛି ସମୟ ଦେଇ ଭାଜିବାକୁ ପଡ଼ିବ ଆମର ମ୍ୟାଗି ତିଆରି କିଛି ସମୟ ପରେ ଭାଜିଲା ପରେ ଆମର ମ୍ୟାଗି ତିଆରି ହେଇଯିବ ଏହି ମୋର ମ୍ୟାଗି ବନେଇବାର ପ୍ରକ୍ରିୟା ଆପଣଙ୍କ ନିକଟରେ ମୁଁ ସେୟାର୍ କରୁଛି